ଆମ ଦୋକାନରେ ସିଙ୍ଗେଡ଼ା ବରା ପନ୍ଦର ଟଙ୍କା ଲେଖାଁ ଅଛି ସାର୍ ରେଟ୍ଟା ପନ୍ଦର ଟଙ୍କା ସାର୍ ଆମର ସବୁ କଷ୍ଟମର୍ ମାନେ ଏହି ରେଟରେ ଖାଉଛନ୍ତି ତ ସେଇଟା ପାଇଁ ଏହି ରେଟ୍ରେ ଏକା ସବୁ ଦେଉଛୁ ଆମେ ସାର୍ ମୋତେ ଦେଖି ପନ୍ଦର ଟଙ୍କା ଲେଖା ବିକିଲେ ବି ଲସ୍ ହେଇଯାଉଛି ସାର୍ ସେଇଟା ପାଇଁ ଟିକେ କେଉଁଠି ସାର୍ ଦୁବାଇ ସାର୍ ଆପଣବି ଇନଭେଷ୍ଟ କରିବେ କି ସାର୍

ସାର୍ ସେଇଠି ଦୁବାଇ ଟିକେ ଦୁକାନ ଖୁଲବା ଆଉ ଶସ୍ତାରେ ଟିକେ ଲୋକମାନଙ୍କୁ ବିକ୍ରି କରିବା ହଁ ସାର୍ ହଁ ସାର୍ ହଁ ଦଶଟଙ୍କା ହେଇଯିବ

ହଁ ହଁ ହଁ ସାର୍ କଲ୍ କରନ୍ତୁ ହଁ ସାର୍ ହଁ ରହୁଛି ସାର୍

ହଁ ସାର୍ ହଁ ଭାଇ